ଘରେ ବଗିଚା କରିବେ କି ଆମେ ଘରେ ଯଦି ଆମର ଆମର ଘରେ କିଛି ମଞ୍ଜି ରଖିଛୁ ତାକୁ ନେଇକି ବଗିଚାରେ ହଣା ହଣି କରି ବଗିଚାରେ ତା' ଦେହେରେ ଫସଲ ମଞ୍ଜି ପକେଇଲୁ ତା'ଦେହେରେ ପାଣି ଦେଲୁ ତାର ଯତ୍ନ ନେଲୁ ବଗିଚାରେ ଫୁଲ ହଉ ଫଳ ହଉ ଶାଗ ହଉ ସବୁ ଫଳିଲା ଓଡ଼ିଆ ଦ୍ୱାରା ତାର ପାଣି ଆମେ ଦେଲୁ ତାର ଘରର କାମ କରି ତାର ବି ବଗିଚା ପାଖରେ ଥିବାରୁ ବଗିଚାରେ ବି ଯତ୍ନ ନବାକୁ ଆମକୁ ସେ ଅସୁବିଧା ହେଲା ନାହିଁ ତେଣୁ କରି ତେଣୁ କରି ଅସୁବିଧା ହେଲା ଅସୁବିଧା ହେଲା ନାହିଁ ତେଣୁକରି ଆମକୁ ବହୁତ ସୁବିଧା ଲାଗିଲା ଆମ ଘର ପାଖରେ ବଗିଚା ଅଛି ଆମେ କେମିତି କିଛି କିଣିବାକୁ ପଡ଼ିଲାନି ନା ଆମ ସାର ବି ଆମ ଘରୋଇ ସାର ପରିବାପତ୍ର ଚୋପା ନେଇ ତାକୁ ଗଛମୂଳେ ଦେଲୁ ଗଛ ହୃଷ୍ଟପୁଷ୍ଟ ହେଲା ଆଉ ସାର ବି ବାହାରୁ କିଣିବାକୁ ପଡ଼ିଲା ନାହିଁ ଆଉ ସେଇ ଗଛ ଫଳ ହଉ ଫୁଲ ହଉ ଆମକୁ ବାହାରୁ କିଣିବାକୁ ପଡ଼ିଲାନି ଆମେ ସେଇ ଜିନିଷ ବାରିରେ ଲଗେଇକି ଆମ ବଗିଚାରେ କରି ଆମେ ସେଇଥିରୁ ଲାଭବାନ ହେଲୁ ତା'ପରେ ଆମେ କେମିତି ତା'ପର ବର୍ଷରେ ଆମେ କେମିତି ସେ ମଞ୍ଜି ମଞ୍ଜି କି ସହିତିକି ରଖିବା ତାକୁ ପୁଣି ବ୍ୟବହାର କରିବା ପୁଣି ପରିଶ୍ରମ କରି ବଗିଚାରେ ନିଜର ନିଜ ବଗିଚାରେ ବାଡ଼ିରେ ତାକୁ ନିଜେ ପରିଶ୍ରମ କରି ତାକୁ ଫସଲ କରିବା ଗଛପତ୍ର ଲଗାଇବା ଭଲ ଲାଗିବ ଲାଗିଲା